ମୋ ପାଖରେ ବିଭିନ୍ନ ପ୍ରକାର ଗୁରୁତ୍ୱପୂର୍ଣ୍ଣ ବୁଣିବା ଏବଂ ସିଲେଇ ସାମଗ୍ରୀ ଅଛି ବିଭିନ୍ନ ପ୍ରକାର ଉପକରଣ ଅଛି ଯେମିତି ସୂତା ଉଲ୍ ଛୁଞ୍ଚି ଏବଂ ସିଲେଇ ମେସିନ୍ ମଧ୍ୟ ଅଛି ଏଥିରେ ଭଲ ଭାବରେ ସିଲେଇ କରିଥାଏ ମୁଁ ଏବଂ ବିଭିନ୍ନ ପ୍ରକାର ନୂତନ ଡିଜାଇନ୍ର ପୋଷାକ ସିଲେଇ କରିଥାଏ ବିଭିନ୍ନ ପ୍ରକାର ସଲୱାର ଡ୍ରେସ୍ ବ୍ଲାଉଜ୍ ପିସ୍ ଇତ୍ୟାଦି ତିଆରି କରି ମୋ ଜୀବନ ଜୀବନ ଶୈଳୀକୁ ସୁନ୍ଦର ଭାବରେ ମୁଁ ବଞ୍ଚିଥାଏ ଆମ ଜୀବନ ଧାରଣ କରିବାର ମାଧ୍ୟମ ରୂପେ ମାନ ନେଇଛି ସିଲେଇ